ଆମର ଏଠିକାର ପାରମ୍ପାରିକ ଖେଳ ହେଉଛି କ୍ରିକେଟ ଫୁଟବଲ ଭଲିବଲ୍ ବାସ୍କେଟ୍ ବଲ୍ ଖୋକୋ କବାଡ଼ି ଏସବୁ ହେଉଛି ଏଠିକାର ପାରମ୍ପାରିକ ଖେଳ ଓ ୟା ଦ୍ଵାରା ଲୋକ ଏଠି ଖେଳିକି ଲୋକ ଯେମିତି କି ଡିଷ୍ଟିକ କୁ ରୁ ଖେଳିକି ଷ୍ଟେଟ୍ ଲେବଲ କୁ ଯାଆନ୍ତି ଷ୍ଟେଟ୍ ଲେବଲ ରୁ କଣ୍ଟ୍ରି କୁ ରିପ୍ରେଜେଣ୍ଟ କରନ୍ତି ରିପ୍ରେଜେଣ୍ଟ କଲା ପରେ ଦୁନିଆ ଦୁନିଆ ତାଙ୍କୁ ଜାଣେ ଓ ଦୁନିଆ ପ୍ରକାର ଲୋକ ତାଙ୍କୁ ଜାଣନ୍ତି ଯେମିତିକି କ୍ରିକେଟ ରେ ଗୋଟେ ଗୋଟେ ପିଲା ରଞ୍ଜି ଖେଳିଲା ପରେ ତାକୁ ଯେମିତି ସବୁଆଡ଼ୁ ସବୁ ଲୋକ ଜାଣନ୍ତି ଆଉ ତାର ଫ୍ୟାନପେଜ ବି ସେଇ ଭଳିଆ ବଢ଼ିଥାଏ ଓ ଆମର ଏଠି ବେସିକାଲି ଆମେ ଏଠି ବେସ୍ ଅଧିକ ରୁ ଅଧିକ ଆମେ ଏଠି କ୍ରିକେଟ ଖେଳୁ କ୍ରିକେଟ ଦ୍ଵାରା ମନ ଫୁର୍ତି ହୁଏ ଓ ଦୌଡ଼ା ଧାପଡ଼ା ଯେତେ ଆମେ କରୁ କ୍ରିକେଟ ରେ ଟୋଟାଲି ତ ଦୌଡ଼ା ଦୌଡ଼ି ଉପରେ ବା ଅଛି କ୍ରିକେଟ ଟା ତ ତାପରେ ତାକୁ ଆମେ ଦୌଡ଼ା ଦୌଡ଼ି କଲା ପରେ ତାକୁ ଲୋକ ଲୋକମାନେ ଏବେ ତାକୁ ଆହୁରି ଉପର ଲେବଲ କୁ ନେଇ ଗଲେଣି ଯେମିତିକି କ୍ରିକେଟ କ୍ରିକେଟ ଆମ ଦେଶରେ ବ ଶହେ ଚାଳିଶି କୋଟିରୁ ବୋଧେ ଅତି କମ୍ ରେ ଚାଳିଶି ପଚାଶ କୋଟି ଲୋକ କ୍ରିକେଟ ଖେଳୁଥିବେ କିମ୍ବା କ୍ରିକେଟ କୁ କ୍ରିକେଟ ଦେଖିବାକୁ ଭଲ ପାଉଥିବେ ଓ ମୁଁ ବି ମୁଁ ବି ବହୁତ ଭଲପାଏ କ୍ରିକେଟ ଖେଳିବାକୁ ଯେମିତିକି ଆଉ ମୋର ନିଜର ଅଛି ଯେମିତିକି ମୁଁ ଖେଳିଥିଲି ମୋର ଡିଷ୍ଟିକ ଲେବଲ ଷ୍ଟେଟ୍ ଟ୍ରାଏଲ ଦେଇକି ଆସିଥିଲି ତ ମୁଁ ମୁଁ ଯେତେବି ଆଜିଯାଏଁ ଖେଳିଛି ଖେଳ ତ କ୍ରିକେଟ ଟା ବହୁତ ଅଧିକ ଲୋକ ଦେଖନ୍ତି ଓ ଆଜିକା ଡେଟ୍ ରେ କମ୍ପିଟିସନ ମାର୍କେଟ ରେ ଯଦି କ କିଛି ସବୁଠୁ ଅଧିକ କମ୍ପିଟିସନ ଅଛି ସେଇଟା ହେଉଛି କ୍ରିକେଟ ଓ ପ୍ରାୟ ମୁଁ ତ ମୁଁ ପ୍ରାକ୍ଟିସ୍ କରିବାକୁ ଯାଏ ଓ ସି ଏ ଯେଉଁଟା କି ଓଡ଼ିଶା କ୍ରିକେଟ ଆସୋସିସନ ଓ ଯେଉଁଟା କି କଟକ ରେ ଅଟେ ବାରବାଟି ଷ୍ଟାଡ଼ିୟମ ରେ ଓ ଆମର ଜଣେ ଟ୍ରେନର ଥିଲେ ପ୍ରଶାନ୍ତ ସାର୍ ବୋଲି ସିଏ ସିଏ ଆମକୁ ଏସବୁ ଜିନିଷ ଶିଖାଉଥିଲେ ଆମେ ଏମିତି ଯାଇକି ଦୁନିଆ ଦୁନିଆ ଜାଗାରେ ଆମେ ଏମତି ଖେଳିକି ଆସୁଛୁ ଯେମିତି କି ହଉ ଡ୍ରିମ୍ସ ଗ୍ରାଉଣ୍ଡ ହଉ କି କିଟ୍ ଗ୍ରାଉଣ୍ଡ ହଉ କି ଆମର ଏଠି ଅଡ଼ଶପୁର କଲେଜ ଗ୍ରାଉଣ୍ଡ ହଉ କି ସିନର୍ଜି କଲେଜ ଗ୍ରାଉଣ୍ଡ ହଉ ଏମିତି ଦୁନିଆ ପ୍ରକାର କଲେଜ ଗ୍ରାଉଣ୍ଡ ଅଛି ଯେଉଁଠିକି ଆମେ ଖେଳିକି ଆସିଛେ ଓ ଆମେ ଥରେ ନୁହେଁ ଦୁଇଥର ନୁହଁ ଆମେ ବହୁତ ଥର ବାହାରକୁ ବି ଯାଇଛୁ ଓଡ଼ିଶା ବାହାରକୁ ଯାଇ ଖେଳିକି ଆସିଛେ ତ କ୍ରିକେଟ ହେଉଛି ମୋର ସବୁଠୁ ମାନେ ଆ ପସନ୍ଦ ପସନ୍ଦିଆ ଖେଳ ଓ ସେଇ ଖେଳରେ ଆମେ ବହୁତ ଆଗକୁ ଯାଇଛେ ଓ ଓ ତାପରେ ପାଠ ପଢ଼ାପଢ଼ି ଯେତେବେଳେ ବଢ଼ିଲା ତାପରେ ସେତିକିବେଳେ ଆମେ ସେ ଖେଳ ଟାକୁ ଧିରେ ଧିରେ ଧିରେ ଧିରେ ବନ୍ଦ କଲେ ଓ ଏବେ ବି ଖେଳୁଛେ କିନ୍ତୁ ବହୁତ କମ୍ ଖେଳୁଛେ ସେ ଜିନିଷ ଟା ତ ଆମେ ସେଇଟା ଚାରିଟା ବେଳିଆ ହିଁ ବେଶୀ ପ୍ରାକ୍ଟିସ୍ କରୁ